ହଁ ମୁଁ ଯେତେବେଳେ କଲେଜ୍ରେ ପାଠ ପଢ଼ୁଥିଲି ସେତେବେଳେ ଆମର ଏକ ପିକ୍ନିକ୍ ହେଇଥିଲା ଯେଉଁଟାକି ଗୋଟେ ଆମ ଅଞ୍ଚଳରେ ଥିବା ଗୋଟେ ବଡ଼ ପାହାଡ଼ ଦୁର୍ଗମ ପାହାଡ଼ ଆଉ ସେଇଠି ମଧ୍ୟ ଭଲ ଶିବ ମନ୍ଦିରଟିଏ ଅଛି ସେଇଠିକି ବୁଲିବାକୁ ଯାଇଥିଲୁ ଯେଉଁଟାକି ପିଲାମାନଙ୍କୁ ଚଢ଼ିବାକୁ ବହୁତ କଷ୍ଟଦାୟକ ଆଉ ସେଇଠି ମଧ୍ୟ ବହୁତ ବିପଜ୍ଜନକ ଜାଗା ଆଉ ସେଠାରେ ନାହିଁ ନଥିବା ଅସୁବିଧା ମଧ୍ୟ ଭୋଗିବାକୁ ପଡ଼େ ଗାଡ଼ି ଯେତେବେଳେ ନେଇକି ଯାଆନ୍ତି ସେ ପାହାଡ଼ ଉପରକୁ ବହୁତ

ଡ଼ର ବି ଲାଗୁଥାଏ କାହିଁକି ନା ବହୁତ ଉଚ୍ଚ ଥାଏ ନା ସେଥିପାଇଁ ବହୁତ ଡ଼ର ବି ଲାଗୁଥାଏ ସେଥିପାଇଁ ମୋତେ ମଧ୍ୟ ବହୁତ ଡ଼ର ଲାଗୁଥିଲା ଫାଷ୍ଟ୍ କାହିଁକି ନା ମୁଁ ସେମିତିଆ ଜାଗାକୁ କେବେ ଯାଇନଥିଲି ଆଉ ଦେଖିଲା କ୍ଷଣି ମୋତେ ସେ ଜାଗା ମୋତେ ବହୁତ ଡ଼ର ଲାଗିଲା ରାସ୍ତା ଯେଉଁ ବୁଲାଣି ରାସ୍ତା ବଙ୍କା ବଙ୍କା ବୁଲାଣି ରାସ୍ତା ଗାଡ଼ି ବି ଯେତେବେଳେ ଚାଲୁଥିଲା ମୋତେ ସତେକି ଲାଗୁଥିଲା ଗାଡ଼ି କେଉଁଠି ଗଳି ପଡ଼ିବ କି ଏମିତି ସବୁ ଲାଗେ କିନ୍ତୁ ମୁଁ ଯେତେବେଳେ ବୁଲି ସାରିକି ସେତେବେଳେ ଆସିକି ପୁଣି ଯେତେବେଳେ ତଳେ ପହଞ୍ଚିଲି ମୋର ଏକ ସାହସ ହେଲା ଯେ ହଁ ଏମିତି ଜାଗା ବି ଅଛି ଯେ ଭଲ ଜାଗା ବୁଲିବାକୁ କିନ୍ତୁ ବହୁତ ଭଲ ଜିନିଷ ସେଇଠି ଅଛି ଦେଖିବା ପାଇଁ ଆଉ ତା'ପରେ ମୁଁ ଯେତେବେଳେ ବୁଲାବୁଲି ସାରିକି ଆସିଲା ପରେ ଯାହାହେଉ ମୋର ଯେଉଁ ଭୟଟା ଥିଲା ସେ ଭୟଟା ଆସ୍ତେ ଆସ୍ତେ ମୋର ଦୂର ହୋଇଗଲା ଆଉ ୟା ପରେ ଯେତେବେଳେ ମୁଁ ସେ ଜାଗାକୁ ଯିବି କିମ୍ବା ସେଇ ସେଭଳି କୌଣସି ଜାଗା ଜାଗା ଯଦି ଥାଏ ମୁଁ ଯଦି ବୁଲିବାକୁ ଯିବି ତା'ହେଲେ ମୋର ଏଇ ଡରଟା ଆଉ ରହିବନି ମତେ ଆଉ ଡର ଲାଗିବନି